ଆମେମାନେ ସ୍କୁଲ ମୁଁ ପାଠ ସ୍କୁଲରେ ପଢ଼ୁଥିବା ସମୟରେ ସ୍କୁଲରେ ବଗିଚା ଦେଖି ବହୁତ ଭଲ ଲାଗିଥିଲା ଏବଂ ସେ ବଗିଚାରେ କାମ କରେ ଫୁଲ ଗଛରେ ପାଣି ଦିଏ ଫୁଲ ଗଛ ସଫା କରେ ଘାସ ଫାସ ସଫା କରେ ଏଭଳି କରେ ମୁଁ ଯେତେବେଳେ ଷଷ୍ଠ ସପ୍ତମ ପାଠ ପଢ଼ିଲି ସେତେବେଳେଠୁ ମୋ ଘରେ ମୋର ଗୋଟେ ବଗିଚାଟିଏ ଆରମ୍ଭ କଲି ସେଥିରେ ବିଭିନ୍ନ ପ୍ରକାର ଫୁଲ ଗଛ ଫଳ ଗଛ ଲଗାଇଛି ଏବଂ ତାକୁ ସବୁବେଳେ ତ ପାଣି ଦିଏ ଘାସ ଫାସ କେଉଁଠି ଉଠିଲେ ଓପାଡ଼ି ଦିଏ ଏବଂ ତାର ରୋଗ ଫୋଗ କେତେବେଳେ ହେଲା ତା ପାଇଁ ଔଷଧ ପକାଏ ଏହି ଭଳି ଭାବରେ ସବୁବେଳେ ତାର ଦାୟୀତ୍ୱ ନେଉଛି ଏବଂ ତା ବଗିଚାରେ ସନ୍ଧ୍ୟା ସକାଳେ କାମ କଲାପରେ ଗୋଟିଏ ଆତ୍ମତୃପ୍ତି ଲାଭ କରୁଅଛି